ଆମର ଗାଁର ଲୋକମାନେ ସାଧାରଣତଃ ଗରିବ ଶ୍ରେଣୀର ତେଣୁ ଏମାନେ ତାଙ୍କର ଦୈନିନ୍ଦିନ ଜୀବନରେ ନିଜର ନିତ୍ୟ କାର୍ଯ୍ୟଟା ମୁଖ୍ୟତଃ ବିଭିନ୍ନ ପ୍ରକାର କାର୍ଯ୍ୟ ଯେମିତିକି ଲୋକମାନଙ୍କର କାମ କରିଯିବା ବିଭିନ୍ନ କୃଷିକାର୍ଯ୍ୟ ଏଇଟାର ଉପରେ ନିର୍ଭର କରିକି ସେମାନେ ଚଳୁସନ୍ କିନ୍ତୁ କୃଷି କାର୍ଯ୍ୟ କରିବାରଲାଗି ହେଲେ ତାଙ୍କୁ ଟିକିଏ ଅଧିକ ଅର୍ଥ ଦରକାର ପଡ଼୍ସି ଯେଉଁଥିର ଲାଗି ସେମାନେ ଋଣ କରିବାର ଲାଗି ବାଧ୍ୟ ହେଉସନ୍ ଆଉ ଏହି ଋଣ କରିବାର ଲାଗି ସେମାନେ ମୁଖ୍ୟତଃ ସାହୁକାର ପାଶକୁ ଯାଏସନ୍ ଯେଉଁଥିରେକି ସାହୁକାର ତା'ର ଫାଇଦା ଉଠାଇକରି ତାଙ୍କନୁ ଦଶ ଟଙ୍କା ଭାଉରେ ସୁଧ ପକାଇକି ତାଙ୍କୁ ପଇସା ଦେସି ଆର୍ ଏଥିରେ ସେମାନେ ନିଜର କାର୍ଯ୍ୟଟା ସିନା ସମ୍ପାଦନ କରିଦେସନ୍ ହେଲେ ଏଥିରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼୍ସି ଯେଉଁଥିରେକି ତାଙ୍କର ଚାଷ କାର୍ଯ୍ୟରେ ଯେତିକି ସେମାନେ ଲାଭ ପାଇବା କଥା ଯେତିକି ତାଙ୍କର ଅମଳ ହେବା କଥା ସେଥିରୁ ଦଶ ଶତକଡ଼ା ଭାଗ ଯେତେବେଳେ ସେମାନେ ସୁଧ ହିସାବରେ ପୈଠ କରିଦେଉସନ୍ ତାଙ୍କର ପାଖରେ ଆଉ ବହୁ କିଛି ପଇସା ବଳିପଡ଼େନାହିଁ ଯେଉଁଟାକି ତାଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କର୍ସି